ଢେଙ୍କାନାଳ ଜିଲ୍ଲାରେ ଜୀବିକା ଓ ରୋଜଗାର ମୁଖ୍ୟ ଉତ୍ସଗୁଡ଼ିକ ହେଲା କୃଷିକାର୍ଯ୍ୟ ବିଭିନ୍ନ ପ୍ରକାର ସରକାର ଓ ବେସରକାରୀ ଚାକିରୀ ଏଠାକାର ପ୍ରାୟତଃ ଲୋକମାନେ ନିଜର ପରିବାର ଓ ପ୍ରତିପୋଷଣ କରିବାପାଇଁ କୃଷିକାର୍ଯ୍ୟ ଉପରେ ନିର୍ଭର କରିଥାଆନ୍ତି ଯେପରିକି ଧାନ ମୁଗ ବିରି ସୂର୍ଯ୍ୟମୁଖୀ ସେଥିରୁ ଅନେକ ଅର୍ଥ ଉପାର୍ଜନ କରିଥାଆନ୍ତି ଯୁବପିଢ଼ିର ପିଲାମାନେ ମୁଖ୍ୟତଃ ଚାକିରୀ କରିଥାଆନ୍ତି ନିକଟସ୍ତ ଶିଳ୍ପ ଶିଳ୍ପାଞ୍ଚଳକୁ ଯାଇ ବିଭିନ୍ନ ପ୍ରକାରର କାରଖାନାରେ କାମ କରିଥାନ୍ତି ବାକି କିଛି ଲୋକ ବିଭିନ୍ନ ପ୍ରକାରର ସରକାରୀ କାର୍ଯ୍ୟ କରି ନିଜ ପରିବାର ଓ ନିଜର ଜୀବିକା ନିର୍ବାହ କରିଥାନ୍ତି ଏଠାରେ ସରକାର ସରକାରୀ ଚାକିରୀର ଉପଲବ୍ଧ ଅଳ୍ପ ଥିବାରୁ ବେକାରୀ ସମସ୍ୟା ବହୁମାତ୍ରାରେ ଦେଖାଦେଇଥାଏ